ହଁ ମତେ ମୋ ଅଞ୍ଚଳରେ କିଛି କ'ଣ ସୁବିଧା ଅଛି ଆମେ ଟିକେ ରହିବୁ ତ ପାଣି ସୁବିଧା ଖାଇବାପିଇବା ସବୁ ସୁବିଧା ଅଛି ହୋଟେଲ୍ ସୁବିଧା ଅଛି ଟି ଆଉ ପୂଜା ପାଠ କର ସବୁ ହୁଏ କ'ଣ କ'ଣ ସବୁ କ'ଣ କ'ଣ ସବୁ

ମନ୍ଦିରର କେତେ କିଲୋମିଟର ମନ୍ଦିର ଅଛି ଭଲ ପ୍ରସିଦ୍ଧ ମନ୍ଦିର ଅଛି କେଉଁ କେଉଁ ମନ୍ଦିର ଅଛି ସବୁ ଓହୋ ସେଇଠି ନଡ଼ିଆ କଦଳୀ ଭୋଗ ସବୁ ମିଳେ ମନ୍ଦିର ପାଖେରେ ତ ଗାଡ଼ି ସୁବିଧା ହେଇପାରିବ ଆଚ୍ଛା ହୋଟେଲ୍ ଖାଇବା ପିଇବା ସବୁ କେମିତି ରେଟ୍ ବାଟ୍ ସବୁ କ'ଣ ଆଚ୍ଛା ଆମେ ପାଞ୍ଚ ଜଣ ଆସିଛୁ ତ ପାଞ୍ଚ ଜଣ ରହିବୁ ଆଉ ଆମେ ଏ ପାଲଲହଡ଼ା ବିଷୟରେ ଆ ବିଷୟରେ କିଛି ଜାଣିନୁ ତ ସେଥିଲାଗି ପଚାରୁଛୁ ଆଉ

ଅସୁବିଧା ହେଲେ ଫୋନ ମୁଁ କରିବି ଆଉ ଆଜ୍ଞା ହଉ ରଖୁଛୁ ଆଉ